ଭାରତରେ ଶିକ୍ଷା ବ୍ୟବସ୍ଥା ଅତି ସହଜ ସରଳ ଏବଂ ଶିଶୁ କେମିତି ତାହାକୁ ଠିକ୍ ଭାବରେ ଗ୍ରହଣ କରି ଗ୍ରହଣ କରିପାରିବ ସେଥିପାଇଁ ଭାରତରେ ଶିକ୍ଷା ବ୍ୟବସ୍ଥା ଅତି ନିର୍ମୂଳ ଭାବରେ ପ୍ରଦାନ କରାଯାଉଛି ଏବଂ ଶିକ୍ଷା ପାଇଁ ବିଭିନ୍ନ ପ୍ରକାର ମାଗଣା ଆଉ ବାଧ୍ୟତାମୂଲକ ଶିକ୍ଷା ଯଥା ବିଭିନ୍ନ ପ୍ରକାର ଶିଶୁର ଶାରୀରିକ ମାନସିକ ଆଧ୍ୟାତ୍ମିକ ବିଭିନ୍ନ କାର୍ଯ୍ୟରେ ତା'ର ଡେଭଲପ୍ ବା ତାହାର ବିଭିନ୍ନ ସୋପାନ ଦେଇ ଶିଶୁକୁ କେମିତି ସରଳ ଭାବରେ ବା ଶିଶୁକୁ ଖେଳକୁଦ ମାଧ୍ୟମରେ ଶିକ୍ଷା ଦିଆଯିବ ଶିଶୁ ଠିକ୍ ପରିମାଣରେ କେମିତି ଶିକ୍ଷା ଗ୍ରହଣ କରିପାରିବ ତାହା ପାଇଁ ବିଶେଷ ଧ୍ୟାନ ଦିଆଯାଉଛି ଏବଂ ଭାରତର ଶିକ୍ଷା ବ୍ୟବସ୍ଥା ଦେଖିବାକୁ ଗଲେ ଆମ ଶିକ୍ଷା ବ୍ୟବସ୍ଥା ଅତି ନିମ୍ମରେ ଥିଲା ହେଲେ ଏବେକାର ପରିସ୍ଥିତିରେ ଶିକ୍ଷା ବ୍ୟବସ୍ଥା ଧୀରେ ଧୀରେ ଉନ୍ନତି ଆଡ଼କୁ ଅଗ୍ରସର ହେବାକୁ ଲାଗିଛି କାରଣ ସେହି ସମୟରେ ଲୋକମାନେ ବୁଝିପାରୁନଥିଲେ ଯେ ଶିକ୍ଷା ବ୍ୟବସ୍ଥା ବା ଶିକ୍ଷା ମାଧ୍ୟମରେ ସେମାନେ କିଛି କାମ ବା ବହୁତ ବହୁତ ବହୁତ ଲୋକ କହୁଥିଲେ କି ସେମାନେ କେବଳ ଶିକ୍ଷା ମାଧ୍ୟମରେ କିଛି କରିହବ ନାହିଁ ତାହା ସେମାନଙ୍କର ଭୁଲ ଧାରଣା ଥିଲା ଏବଂ ତାହା ପ୍ରତି ବି ସରକାର ବିଶେଷ ଭାବରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ବିଭିନ୍ନ ମାଧ୍ୟମରେ ତାହା କାର୍ଯ୍ୟକ୍ରମ ସହ ସେମାନଙ୍କୁ ଶିକ୍ଷା ବ୍ୟବସ୍ଥା ଦିଆଯାଉଛି ତାହା ଶିକ୍ଷା ବ୍ୟବସ୍ଥା ସହ ଅଙ୍ଗା ଅଙ୍ଗୀ ଭାବରେ କେମିତି ଶିଶୁଟି ଶିକ୍ଷା ପ୍ରତି ଆଗ୍ରହ ଏବଂ ଶିଶୁ କେମିତି ଦଶମ ଶ୍ରେଣୀ ବା ସେ କେମିତି ପାଠ ପଢ଼ି ଆଗ୍ରହ ପ୍ରକାଶ କରିବ ସେଥିପାଇଁ ବିଭିନ୍ନ ପ୍ରକାର ସ୍କଲାରସିପ୍ ବିଭିନ୍ନ ପ୍ରକାର ଯୋଜନା ଶିଶୁ ପାଇଁ ଦିଆଯାଉଛି ହେଲେ ସେଥିପାଇଁ ଶିଶୁର କିଛି ବିଭିନ୍ନ ଉନ୍ନତି ଧରଣର ପୁସ୍ତକ ଏବଂ ବିଭିନ୍ନ ଲାଇବ୍ରେରୀ ଫାଇଭ୍ ଟି ଇତ୍ୟାଦି ମାଧ୍ୟମ ଯୋଗାଇ ଦିଆଯାଉଛି ସରକାରଙ୍କ ବିଶେଷ ସୁବିଧା ମାତ୍ର କି ଶିଶୁଟି ଉନ୍ନତ ଧରଣର ଶିକ୍ଷା ପାଇପାରିବ ଏବଂ ଏହା ପ୍ରତି ସ କେମିତି ଠିକ୍ ଭାବରେ ଶିକ୍ଷା ଗ୍ରହଣ କରିପାରିବ ସେ ଠିକ ପରିମାଣରେ କେମିତି ନିଜ ମାତା ପିତା ପାଇଁ ସେ କେମିତି ଶିକ୍ଷା ଗ୍ରହଣ କରି ସେ ଭାରତର ଏକ ସୁନାଗରିକ ବା ସୁସନ୍ତାନ ହୋଇପାରିବ ସେଥିପାଇଁ ଆମ ସରକାର ବିଶେଷ ଭାବରେ ଧ୍ୟାନ ଦିଆଯାଉଛି ଏବଂ ଭାରତ ସହିତ ତୁଳନା କରିବାକୁ ଗଲେ ଆମର ଶିକ୍ଷା ବ୍ୟବସ୍ଥା ଏବେକାର ପରିସ୍ଥିତିରେ ଠିକ୍ ପରିମାଣକୁ ଆସିବାକୁ ଲାଗୁଛି ଖାଲି ଏତିକି କହିବି ଯେ ଆମର ଶିକ୍ଷା ବ୍ୟବସ୍ଥା ଏମିତି ଉନ୍ନତ ଧାରଣର ଆଉଟ କି ଉନ୍ନତି ଆଡ଼କୁ ଅଗ୍ରସର କଲେ ବା ସରକାର ଶିକ୍ଷା ପ୍ରତି ବିଶେଷ ଧ୍ୟାନ ଦେଲେ ଶିକ୍ଷା ବ୍ୟବସ୍ଥା ଉନ୍ନତି ଆଡ଼କ ଅଗ୍ରସର ହବ ଏବଂ ଶିକ୍ଷା ପାଇ ଆମର ଆମ ଭାରତର ପରିସ୍ଥିତି ସୁଦୃଢ଼ ହେବ ଶିକ୍ଷା ଦ୍ୱାରା ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ଯୋଗାଇ ଦିଆଯିବ ଏବଂ ତା ପ୍ରତି ବିଶେଷ ଧ୍ୟାନ ଦେଲେ ସରକାର ଆମ ଭାରତ ଉନ୍ନତ ପଥି ଗତି କରିବ ଏବଂ ବିକାଶିତ ଦେଶ ବା ଆମ ଭାରତ ବିଭିନ୍ନ ଦେଶ ସହ ଉନ୍ନତି ପଥରେ ଗତି କରିପାରିବ